ମୁଁ ସାଧାରଣତଃ ଯେତେବେଳେ ଗଛ ଲଗେଇଥାଏ ସେତେବେଳେ ମୁଁ ଶୁଖିଲା ମାଟିର ବ୍ୟବହାର କରିଥାଏ ଶୁଖିଲା ମାଟିରେ ଗଛ ଲଗେଇଲେ ବି ଆଉ ଖରା ଯଦି ଶୁଖିଲା ମାଟିରେ ଲଗାଏ ତା' ସହିତ ମୁଁ ଯେଉଁ ଶୁଖିଲା ମାଟିଟାକୁ ସବୁବେଳେ ପୁରା ଖରାରେ ଶୁଖେଇକି ପୁରା ସେଥିରୁ ଜଳୀୟ ଅଂଶ ପୁରା ଶୂନ କରିଦେଇଥାଏ ଯେମିତି ସେଥିରେ ପା ମାନେ ଗୁଣ୍ଡଟାକୁ ପାଉଡ଼ର୍ ମାଟିଟାକୁ ପୁରା ଗୁଣ୍ଡ କରିଦେଇଥିବି ସେଥିରେ ଟୋଟାଲି ତ ମାଟିଟା ଶୁଖିଯାଇଥିବ ପୁରା ଝୁର୍ ଝୁର୍ ହେଇଯାଇଥିବ ହେଇଗଲେ ସେହି ମାଟିଟାକୁ ଯଦି ବ୍ୟବହାର କରିକି ଆମେ ଗଛ ଲଗେଇବା ଗଛଟା ବ ମାନେ ଭଲ ଭାବରେ ବଢ଼ିପାରିବ ସେଥିରୁ ମଞ୍ଜିରୁ ଗଛ ଭଲସେ ହେଇପାରିବ ଅଁ ତା' ସହିତ ଆଉ ଗୋଟେ ଜିନିଷ ହେଉଛି ଗଛ ଲଗେଇଲାବେଳେ ମୁଁ ସାଧାରଣତଃ ୟୁରିୟା ଗ୍ରୁମର୍ ପଟାସ୍ ତା' ସହିତ ଡି ଏ ପି ଆଉ ବିଭିନ୍ନ ପ୍ରକାର ଜୈବିକ ସାର ମଧ୍ୟ ଯେମିତିକି ଅର୍ଣ୍ଣପୂର୍ଣ୍ଣା ଆ ତା'ପରେ ଆହୁରି ମଧ୍ୟ ଅନେକ କିଛି ସାର ଅଛି ତାରି ଉପରେ ମୁଁ ବ୍ୟବହାର କରିଥାଏ